ମାଛ ଧରନ୍ତି ବିଭିନ୍ନ ପ୍ରକାରର ମାଛ ଧରାର ଅଛି କେଉଁମାନେ ସମୁଦ୍ର ମଧ୍ୟରେ ଜାଲ ମ ବସାଇ ଜାଲ ଘେରାଇକି ମାଛ ଧରନ୍ତି ଆଉ କେଉଁମାନେ ନାଳ ନଈ ନାଳ ପୋଖରୀ ଗାଡ଼ିଆ ଏଠି ଜାଲ ପକାଇକି ମାଛ ଧରନ୍ତି ଆଉ କିଛି ଅଛନ୍ତି ଯେ ସେମାନେ ବନିସୀ କଣ୍ଟା ଦ୍ୱାରା ମାଛ ଧରନ୍ତି ଯେଉଁ ମାନେ ସମୁଦ୍ର ମଧ୍ୟଙ୍କୁ ଯାଆନ୍ତି ମାଛ ଧରିବା ପାଇଁ ବା ମାଛ ମାରିବା ପାଇଁ ମାନେ ବଡ଼ ବଡ଼ ଜାଲ କିଲୋମିଟର ଦୁଇ କିଲୋମିଟର ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଦ ଭିତରେ ଜାଲ ବସାନ୍ତି ଜାଲ ବସାଇକି ତା'କୁ ବୋଟ୍ ସାହାଯ୍ୟରେ ଘେରାଇବେ ଘେରାଇକି ମାଛ ଧରନ୍ତି ଆଉ ଯେଉଁ ମାନେ ନଈ ପୋଖରୀ ନାଳ ରେ ଜାଲ ପକାନ୍ତି ସେମାନେ ଆସ୍ତେ ଆସ୍ତେ ଯାଇ ଜାଲଟାକୁ ପକାନ୍ତି ସେମାନେ ପାଣିକୁ ଦେଖିକି ନିରୀକ୍ଷଣ କରନ୍ତି କେଉଁଠି ମାଛଙ୍କର ଗହଣ ଅଛି ଯେଉଁଠି ମାଛ ଗହଣ ଥିବ ସେମାନେ ଯେହେତୁ ପକାଉଛନ୍ତି ଜାଲ ଫାଲ ପକାନ୍ତି ମାଛ ଧରିବାର ତାଙ୍କର ଅଭ୍ୟାସ ଅଛି ସେମାନେ ଦେଖି ଜାଣି ପାରନ୍ତି ଏଠି କେଉଁଠି ମାଛ ଅଛି ସେ ସେହି ଯେଉଁ ମାଛ ଯେଉଁଠି ଥିବେ ସେହି ଜାଗାରେ ଜାଲ ପକାନ୍ତି ଆଉ କ'ଣ ନା ସେ ଜାଣିକି କହି ଦିଅନ୍ତି ଯେ ଏଇ ସିରା କାଟିଗଲା ପାଣିଟା ଏଇଟା ଏହି ମାଛ ହେଇଥିବ ସେମାନେ ତାଙ୍କର ଅଭିଜ୍ଞତା ଅଛି ସେମାନେ ଜାଣି ପାରନ୍ତି ଆଉ ଯେଉଁ ମାନେ ବନିସୀ କଣ୍ଟା ଦ୍ୱାରା ମାଛ ଧରନ୍ତି ସେ କ'ଣ କରନ୍ତି ନା ବନିସୀରେ ସେ ଜାଣିଛନ୍ତି ତା ଦେହରେ କ'ଣ ଚାରା ଦେବାକୁ ପଡ଼ିବ ସେଇଟା ମଲା ମୂଷା ହେଉ କି ଅଟା ହେଉ କି ମଇଦା ହେଉ ସବୁ କ'ଣ କ'ଣ ଦିଅନ୍ତି ଦେଇକି ସେ ଜାଣି ପାରନ୍ତି ଯେ ଏଇଠି ମାଛ ପକାଇଲେ ଏ ଜାଗାରେ ମାଛ ଆସିକି ଲାଗିବ ସିଏ ଯୋଉ ବାନ୍ଧିଥିବେ ସୋଲ ଫୋଲ ବାନ୍ଧିଥିବେ ସେ ସୋଲରୁ ସେ ଅନୁମାନ କରି ଲାଗନ୍ତି ମାଛ ଆସି ଖାଇଲା ଗିଳିଲା ତା'ପରେ ସେହି ଅନୁସାରେ ସେ ମାଛଟାକୁ ମାରନ୍ତି ବେଳେବେଳେ କ'ଣ କରନ୍ତି ନା ସେମାନେ ମାଛ ଧରିବା ପାଇଁ ବିଭିନ୍ନ ପ୍ରୟୋଗ କରିଥାନ୍ତି ଆମ ଏପଟରେ କ'ଣ ହୁଏ ନା ଦେଖିବେ ମାଛଟା ଉଠି ପାରିବନି ବଡ଼ ମାଛ ସେ କ'ଣ କରିବେ ନା ଗୋଟା ମୁଣ୍ଡୁଳି ଅଛି ସେ ମୁଣ୍ଡୁଳିଟାକୁ ବନିସୀ ମଝିରେ ଗଳାଇ ଦେବେ ସେ ମୁଣ୍ଡୁଳିଟା ଯାଇକି ସେଇଠି କ'ଣ ହେବ ନା ମାଛ ମୁଣ୍ଡରେ ଗଳିଯିବ ସେ ମାଛ ବାଡ଼େଇ ପିଟି ହେଇ ପାରିବନି ଯାହାଫଳରେ ସେ ସହଜରେ ଧରନ୍ତି ବିଭିନ୍ନ ପ୍ରକାର ମାଛ ଧରିବାର ଶୈଳୀ ଅଛି ଆଉ କେହି ମାଛ ମାରିଲା ବେଳେ ଗପନ୍ତିନି ଗୀତ ଗାଆନ୍ତିନି କାହିଁକି ନା ମାଛ ତରିକି ଯିବାର ସମ୍ଭାବନା ଅଛି ମାଛ ହୁଡ଼ରେ ଯିବାର ସମ୍ଭାବନା ଅଛି ଏମିତି ମାଛ ବିଭିନ୍ନ ଶୈଳୀରେ ମରାଯାଏ